ମୋତେ ପରିଦର୍ଶନ କରିବାକୁ ପୁରୀର ଜଗନ୍ନାଥ ମନ୍ଦିର ବହୁତ ଭଲ ଲାଗେ ତା'ପରେ ଆମର ଏଇଠି ଢେଙ୍କାନାଳର ଯେଉଁ କପିଳାସ ମନ୍ଦିର ରହିଛି ତାକୁ ବି ବହୁତ ଭଲ ଲାଗେ ସେଇଠି ଆମର ଯେଉଁ ଶିବ ଠାକୁର ରହିଛନ୍ତି ତାଙ୍କୁ ଦର୍ଶନ କଲେ ଏତେ ଶାନ୍ତି ମିଳେ ପ୍ରଭୁଙ୍କ କୃପା ମିଳେ ଆମେ ଆମର ଦୁଃଖ ତାଙ୍କୁ କହିଥାଉ ତାଙ୍କ ପ୍ରସାଦସେବନ କରୁ ସେମାନଙ୍କୁ ତା'ପରେ ଆମେ ଆମର ଦୁଃଖ ଯାହାବି ରୋଗ କଷ୍ଟ ଥାଏ ଆମର ଆମେ ଭଗବାନଙ୍କୁ ଜଣାଉ ସେ ଆମକୁ ଆଶୀର୍ବାଦ ଦିଅନ୍ତି ତାଙ୍କ ପ୍ରସାଦ ଖାଇକରି ଆମକୁ ବହୁତ ଶାନ୍ତି ଲାଗେ ପୁରା ଖୁସି ଲାଗେ ଜଗନ୍ନାଥ ମନ୍ଦିର ଯେଉଁ ଅରୁଣ ଖୁମ୍ବ ତାକୁ ଛୁଇଁଦେଲେ ବହୁତ ଶାନ୍ତି କେତେ କୋଟି କୋଟି ପୁଣ୍ୟ ଆମକୁ ମିଳିଥାଏ ଆମେ ବହୁତ ଖୁସି ହେଉ